ହୋଟେଲ୍ନେ ବୋଲେ ବି ସିଙ୍ଗଡ଼ା ବିରି ବରା ଆଲୁଚପ୍ ଏନ୍ତା ଟିଫିନ୍ ଖାବାକେ ଭଲ୍ ବୋଲେ ମତେ ଖୁବ୍ ଭଲ୍ ଲାଗସି ବୋଲେ ସିଙ୍ଗଡ଼ା ମୁଇଁ ଯେବେ ବି ଗଲି ବୋଲେ ହୋଟେଲ୍ ମାନଙ୍କେ ବୋଲେ ସିଙ୍ଗଡ଼ା ଖାଏସି ସିଙ୍ଗଡ଼ା ସାଙ୍ଗ୍ ବୋଲି ଗୋଟେ କେଉଁ କେନ୍ତା ଜି ଖୁବ୍ ଭଲ୍ ଲାଗସି ମତେ ଆର୍ ସେ ଭିତର୍ ସେ ସିଙ୍ଗଡ଼ାର୍ ସେ ଆଲୁ ଏଟାକେ ଖାବାକେ ଇଚ୍ଛା ଲାଗସି ଏଇଟା ହୋଟେଲ୍ର ଢାବାର ଏଟା ବୋଲେ ଢାବା ହୋଟେଲ୍ ଗଲେ ବିରିୟାନୀ ମତେ ଖୁବ୍ ଭଲ୍ ଲାଗସି ଢାବାନୁ ବୋଲେ ମସ୍ତ୍ ଗୋଟେ ବନେଇକରି ଦେସନ୍ ଆରୁ ରେଟ୍ବି ହେନ୍ତା କରସନ୍ ମାତେ ଆମର୍ ଏବେ କରି ଆମ ପାରି ପାଖେ ଗୋଟେ ଢାବା ବନେଇଛେ ହେନେ ଗୋଟେ ଭଲ୍ ପୁରା ମସ୍ତ୍ କରି ବିରିୟାନୀ ବନାସନ୍ ହେନ ରେଟ୍ ହଉଛେ ଶହେ କୋଡ଼ିଏ ଟଙ୍କା ଡେଲିତ ଖାଇ ଯାଇନେ ପାରବାଁ ମାତର୍ ବି କେବେ କେନ୍ତା କରି ଘର ପଇସା ପତର୍ ଦେଇ ଦେଇ ମୁଇଁ ଡେଲି ମତର୍ ଖାଇ ଯାଇସି ମତର୍ ହେନ ବିରିୟାନୀ ଗୋଟେ ଖୁବ୍ ଭଲ୍ ଲାଗସି ଆରୁ ଜ କରି ବି ଦେସନ୍ ପୁରା ଭଲ୍ କରି ବନାସନ୍ ବି ସେ ଲୋକମାନେ ଆର ସଫାସୁତୁରା ରଖିଥିସନ୍ ଯେବେ ଭଲ୍ ବି ଲାଗସି ଏଟି ଦେଖବାକେ ବି ଆର୍ ଏଟି ଖାବାକେ ବି ଖୁସି ଲାଗସି ଯେ ଗୋଟେ ଖାଇଆସୁଛି ଗୋଟେ ଭଲ୍ ଜାଗାକେ କି ଆମର୍ ପୁରା ଭଲ୍ ସଫା ସୁତୁରା ଭଲ୍ କରି ଗୋଟେ ବନାସନ୍ ଗୋଟେ ବିରିୟାନୀକେ